ଯୋଗ କେବଳ ଏକ ପ୍ରକାର ବ୍ୟାୟାମ ହୋଇନଥାଏ ଯୋଗ କରିବା ବ୍ୟାୟାମ ତ ଅଲଗା ଏବଂ ଯୋଗ ଅଲଗା ଯୋଗ କରିବା ଦ୍ୱାରା ଯେମିତିକି ମନ ପ୍ରଫୁଲ୍ଲିତ ରୁହେ କୌଣସି ରୋଗ ହୁଏ ନାହିଁ ସବୁବେଳେ ଶରୀର ସୁସ୍ଥ ରୁହେ ଯୋଗର ଯୋଗ କରିବା ଦ୍ୱାରା ବହୁତ ଲାଭ ଆମକୁ ମିଳିଥାଏ ବ୍ୟାୟାମ ହେଉଛି ନିଜକୁ ମେଣ୍ଟେନାନ୍ସ କରିବା ଯେମିତିକି ନିଜର ଗୋଟେ ସ୍ୱାସ୍ଥ୍ୟ ଠିକ୍ ରହିବ କେମିତି ତା' ବିଷୟରେ ସବୁ ତଦାରଖ କରିବା ଯାହାର ପେଟ ବାହାରି ଯାଇଛି ତାର ପେଟ କମେଇବା ଯଦି ଆମର ଆମେ ତାହେଲେ ବଡ଼ି ବନେଇବା ପାଇଁ ବ୍ୟାୟାମ୍ କରିଥାଉ ସବୁବେଳେ ସୁସ୍ଥ ରହିବା ଏବଂ ସମସ୍ତଙ୍କୁ ସୁସ୍ଥ ରଖିବା ଏହାଦ୍ୱାରାକି ଯୋଗ କରିବା ଦ୍ୱାରା ବହୁତ ପ୍ରକାରର ଶାନ୍ତ ମନକୁ ମିଳିଥାଏ ଏବଂ ବହୁତ ଖୁସି ମଧ୍ୟ ମିଳିଥାଏ